ମୟୁରଭଞ୍ଜ ଜିଲ୍ଲାରେ ପାରମ୍ପାରିକ ମୁଖ୍ୟ ଖାଦ୍ୟ ହେଲା ପଖାଳ ମାଛ ଭାତ ଶାଗ ତରକାରୀ ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ପିଠାପଣା ମଧ୍ୟ ହୋଇଥାଏ ବିଭିନ୍ନ ପର୍ବପର୍ବାଣିରେ ବିଭିନ୍ନ ପିଠାପଣା ସବୁ ତିଆରି ହୋଇଥାଏ ପ୍ରତିଦିନର ଖାଦ୍ୟ ମୁଖ୍ୟ ପଖାଳକୁ ନେଇ ପଖାଳ ଶାଗ ତରକାରୀ ମୁଖ୍ୟ ଆଳୁ ଭଜା ଆଳୁ କୁନ୍ଦୁରି ଭଜାକୁ ମୁଖ୍ୟ ପ୍ରାଧାନ୍ୟ ଦେଇଥାଏ ଏଇଠି ପାରମ୍ପାରିକ ଖାଦ୍ୟରେ ମାଛ ଭଜାକୁ ମୁଖ୍ୟ ଚୁନା ମାଛ ବର୍ଷା ଦିନରେ ଚୁନା ମାଛ ଆଣି ଭାଜିକି ତାହା ପଖାଳ ସହିତ ଖାଇଲେ ଖୁବ ମଜା ତାମାନେ ଲାଗିଥାଏ ଏଇଠି ସବୁ ପର୍ବପର୍ବାଣିରେ ପିଠା ସବୁ ପିଠାପଣା ସବୁ ତିଆରି ହୋଇଥାଏ ତଥା ମଣ୍ଡା ପିଠା କାକରା ପିଠା ଆରିଷା ପିଠା ସବୁ ତିଆରି ହୋଇଥାଏ ଦ୍ୱିପ୍ରହର ବେଳେ ଭାତକୁ ମାଛ ମାଛ ତରକାରୀ ସହ ତିଆରି ହୋଇଥାଏ ବର୍ଷା ଦିନରେ ମୁଖ୍ୟତଃ ଚୂନାମାଛ ମିଳିଥାଏ ଚୁନା ମାଛକୁ ଭାଜି ଗରମ ପଖାଳ ଖାଇବୁ ଖୁବ୍ ମଜା ହୋଇଥାଏ ତେଣୁ କରି ମୟୁରଭଞ୍ଜ ଜିଲ୍ଲାରେ ଚାଷ ଜମିରୁ ସବୁ ଚୂନା ମାଛ ଆଣନ୍ତି ଆଣିକି ତାକୁ ଭାଜିକି ପଖାଳ ସହିତ ଖାଇଥାନ୍ତି ଆହୁରି ମତେ ପନିପରିବା ସହିତ ମାଛକୁ ମିଶେଇ ଖଟା ଖଟାକୁ ତେନ୍ତୁଳି ସହିତ ଚୂନା ମାଛକୁ ମିଶେଇ ଖାଇଲେ ବହୁତ ମିଠା ଲାଗିଥାଏ ବଡ଼ ମାଛକୁ ଭାଜି ତାକୁ ତରକାରୀ ଦ୍ୱିପ୍ରହର ଖାଦ୍ୟ ଖାଇଲେ ବହୁତ ମଜାଦାୟକ ହୋଇଥାଏ